ମୁଁ ଗୋଟେ ହେୟାର୍ ଅଏଲ୍ ଆଣିଥିଲି ଯାହା କି ସେଇଟା ଚୁଟିରେ ଲଗାଇଲା ପରେ ଚୁଟି ବହୁତ ଝଡ଼ିଲା ତ ନୂଆ ଚୁଟି କିଛି ହେଲାନି ତ ସେଥିପାଇଁ ମୋତେ ଲାଗୁଛି କି ମୋ ପାଇଁ ସେ ହେୟାର୍ ଅଏଲ୍ଟା ବହୁତ ଖରାପ୍ ତ ସେ ଚୁଟିରେ ମୁଁ ସେଇଟା ଲଗାଇବାକୁ ଚାହୁଁନି ମୁଁ ଚୁଟି ପାଇଁ ସିଏ ବହୁତ ଅଦରକାରୀ ଯାହାକି ମୋ ପାଇଁ ସେଇଟା ଭଲ ନାହିଁ ମୁଁ ଲଗାଇବାକୁ ଚାହୁଁନି ସେ ହେୟାର୍ ଅଏଲ୍ରୁ ଭଲ ନୁହେଁ ତ ମୋ ପାଇଁ ବହୁତ୍ ଖରାପ ମୁଁ ସେଇଟା ଲଗାଇବିନି ଚୁଟି ବହୁତ ଝଡ଼ିଲା ତ ସେଇଟା ବନ୍ଦ କରି ଦେବାକୁ ଚାହୁଁଛି ମୁଁ ଚୁଟିରେ ସେଇଟା ଲଗାଇଲେ ଖରାପ ହେବ ସେଇଥିପାଇଁ ମୁଁ ଲଗାଇବାକୁ ଚାହୁଁନି